କୀଟ ଯେମିତିକି ଆମର ସ୍ଵରୂପ ମହୁମାଛି କାମୁଡ଼ିବା ପାଇଁ ଆମର ଗାଁରେ ହେଉଛି ବିଭିନ୍ନପ୍ରକାର ତ ଉପାୟ ଅବଲମ୍ବନ କରାଯାଏ ତା' ମଧ୍ୟରୁ ଆମର ଗୋଟେ ଭଲ ଉପାୟ ହେଉଛି କୌଣସି ଧାତୁ ଯେମିତିକି ଲୁହା ହେଲା ତା' ଦ୍ଵାରା ଯେଉଁ ଜାଗାକୁ ସେହି ଯେଉଁ ମହୁମାଛି ହେଉ କି ସ୍ଵରୂପ ହେଉ କାମୁଡ଼ିଛି ସେ ଜାଗାଟାକୁ ଲୁହାରେ ଘଷି ଦେବା ଆଉ ଏଇଟା କରିବା ତା'ସହିତ ଆଉ ଗୋଟିଏ ବହୁତ ଲୋକପ୍ରିୟ ଉପଚାର ହେଉଛି ସେ ଜାଗାରେ ଟିକିଏ ଚକ୍ ଖଡ଼ି ଚକ୍ ଖଡ଼ି ଟିକିଏ ଘଷି ଦେବା ଚକ୍ ଖଡ଼ି ଘଷି ଦେବା କିମ୍ବା ଲୁହା ଘଷି ଦେବା ଏହିଭଳି ସବୁ ଘଷି ଦେଲେ ଟିକିଏ ସେ ଜାଗାରୁ ଉପଶମ ମିଳିଥାଏ ମହୁମାଛି କାମୁଡ଼ା ହେଉ କି ସ୍ଵରୁପା କାମୁଡ଼ା ହେଉ ସେଥିରୁ ଟିକିଏ ଉପଶମ ମିଳିଥାଏ